ହଁ ହଁ ହୁଁ ହଁ ହଁ ମୁଁ ଯାଏ କିଣିବା ପାଇଁ ଯାଉଛି ଯେ ଆପଣ ଦୋକାନରେ ସବୁ କ'ଣ କ'ଣ ରଖିଛନ୍ତି କି ହୁଁ ଅ ହ କେମ୍ତି କ'ଣ ରେଟ୍ କେମିତି କ'ଣ ପିଲା ହଁ ଏଇ ଛୁଆଙ୍କର ସବୁ ଚୁଡ଼ି ହେୟାରକ୍ଲିପ୍ ଆଉ ବିନ୍ଦି ଏ ନେଲପଲିସି ଏସବୁ ଜିନିଷ ଆଉ ଚୁଡ଼ି ଫୁଡ଼ି ବଡ଼ ଲୋକଙ୍କର ବି ବଡ଼ ଲୋକଙ୍କ ଚୁଡ଼ି ଏସବୁ ଜିନିଷ କେମିତି କ'ଣ ରେଟ୍ ସବୁ ଅଛି ହୁଁ

ହୁଁ ହଁ

ଛ ଦୋକାନ କେତେବେଳେ ଖୋଲିବ ଖୋଲୁଚ କି ନଅଟା ପର୍ଯ୍ୟନ୍ତ ଅ ହ ଆଉ ଆଚ୍ଛା ଠିକ୍ ଅଛି ମୁଁ ଯିବି ଦୋକାନ ଯିବି ଦେଖେ ପିଲାଙ୍କର ବି ମୋର ମାର୍କେଟିଂ କରିବାର ଅଛି ଆଉ ମୋ ନିଜ ପାଇଁ ବି ଚୁଡ଼ି ଫୁଡ଼ି କିଣିବାର ଅଛି ଆଉ ହୁଁ

ଆଚ୍ଛା ହଁ ହଁ ଖେଳନା ବି ମୋର ପିଲା ଅଛନ୍ତି ଛୋଟ ଛୁଆ ତାଙ୍କ ପାଇଁ ଖେଳନା ବି କିଣିବାର ଅଛି ଆଉ ମୁଁ ଯିବି ଆଉ ମୋର ସନ୍ଧ୍ୟାବେଳକୁ ଯାଇଁକି ଦୋକାନରେ ଦେଖିବି ଦେଖିକି କିଣିକି ଆଣିବି ଆଉ ଦେଖିବି ହଁ ହଁ ଆମର ବି ଏଠି ଆହୁରି ଲୋକ ଯିବେ ଆମେ ସାଙ୍ଗ ହେଇଯିବୁ କିଣାକିଣି କରିକି ଆଣିବୁ ଆଉ ହଉ ହଁ ଛୁଆଙ୍କର ବି ନବୁ ବଡ଼ ମାନଙ୍କର ବି ନବୁ ଚୁଡ଼ି ଫୁଡ଼ି ନବୁ ହଁ ହୁଁ ହୁଁ ହଁ ହଉ ଠିକ୍ ଅଛି ମୁଁ ମୁଁ ଯିବି ଆଉ ଆପଣଙ୍କ ଦୋକାନ ଥିବେ ତ ଯିବି ଆଉ